ମୁଁ ଏବେ ବଇଁଶୀ ବଜାଇବା ଶିଖୁଛି କାହିଁକିନା ବଇଁଶୀର ମଧୁର ସ୍ୱନ ମଧୁର ଭାଷା ଆମମାନଙ୍କ ମନକୁ ବହୁତି ଶାନ୍ତି ଦେଇଥାଏ ଯେମିତି କୃଷ୍ଣ ବଂଶୀ ବଜାଇ ଆମ ମାନଙ୍କର ମନକୁ କିଣିନେଉଥିଲେ ସେମିତି ବଂଶୀ ବଜାଇ ଆମମାନଙ୍କ ମନ କିଣି ନେଉଥିଲେ ଗୋପପୁରରେ କଂସ କୃଷ୍ଣର ବଂଶୀ ସ୍ୱନ ଶୁଣି ସମସ୍ତେ ଆନନ୍ଦ ହେଉଥିଲେ ଆନନ୍ଦ ହୋଇ ପ୍ରଫୁଲ୍ଲିତ ହୋଇ ନାଚ ଗୀତ କେତେ କ'ଣ କରୁଥିଲେ ସେମିତି ମୁଁ ଗୋଟେ ଛୋଟ ପଦକ୍ଷେପ ନେଉଛି କି ମୁଁ ବଂଶୀ ଶିଖିବି ବଂଶୀ ଶିଖି ମୋର କିଛି କଳା ପ୍ରଦର୍ଶନ କରିବି ଯାହା ଦ୍ୱାରା ମୁଁ ଜୀବନରେ ଆଗକୁ ବଢ଼ିବାକୁ ଯି ଆଗକୁ ବଢ଼ିବି ଆଗକୁ ବଢ଼ିଲେ ମୁଁ ଜୀବନର ଚଲାପଥ ବହୁତ ହିଁ କିଛି ଚେଞ୍ଜ୍ ହୋଇଯିବ ଧୀରେ ଧୀରେ ଏ ସ୍ୱରକୁ ମୁଁ ମୋ ଜୀବନର ଏକ ଅଙ୍ଗ କରିନେବି ବଂଶୀର ସ୍ୱର ମଧୁର ସ୍ୱନ ସିଏ ସେଥିପାଇଁ ତ ଉତ୍ସାହରେ ଏଇ ବିଷୟରେ କହୁଛି କାରଣ ବଂଶୀ ମୋ ଜୀବନର ଏକ ମାଧ୍ୟମ ମୋ ଜୀବନର ଏକ ସୁନ୍ଦର ଅ ପଦକ୍ଷେପ ଏଥିରେ ମୁଁ ଯଦି କିଛି ସହାୟତା ପାଇବି ତେବେ ଆ ହୋଇ ଯଦି ସହାୟତା ପାଇବି ତ ମୁଁ ଆପଣଙ୍କ ପାଖରେ ଚିରକୃତ ହେବି ଯାହାକି ମୁଁ ଚାହୁଁଛି ମୁଁ ବଂଶୀ ବଜାଇ ଶିଖିବି ବଂଶୀ ଦ୍ୱାରା ବଂଶୀର ଯନ୍ତ୍ର ଦ୍ୱାରା ମୁଁ ଆଗକୁ ବଢ଼ିବି ଆଉ ସମସ୍ତଙ୍କର ମନ କିଣିନେବି ଯେମିତି କୃଷ୍ଣ ଗୋପପୁରରେ ରହି ସମସ୍ତଙ୍କର ମନ କିଣି ନେଉଥିଲେ ସେମିତି ମୁଁ ଏ ଛୋଟ ପଦକ୍ଷପରେ ମୁଁ ଆଗକୁ ବଢ଼ି ମୁଁ ମୋର ସ୍ଵରର ପ୍ରଦର୍ଶନ କରିବି